ହଁ ମୁଁ ବିଭିନ୍ନ ପ୍ରକାର ଚିତ୍ର କରିବାକୁ ଭଲପାଏ ଏବଂ ଚିତ୍ର କରିବା ଦ୍ୱାରା ମଧ୍ୟ ମୋତେ ଆନନ୍ଦ ଲାଗେ ଯେତେବେଳେ ମୋ ମନ ଦୁଃଖ ହୋଇଯାଏ ବା ମୋ ମନକୁ ଖୁସି ଲାଗେ ସେତେବେଳେ ମୁଁ ଚିତ୍ର କରେ ମାନେ ଯେମିତିକି ମୋ ମନର ଭାବନାଟାକୁ ହାଲକା କରିବା ପାଇଁ ଏବଂ ଚିତ୍ର ପାଇଁ ମୁଁ ଏକ

ଚିତ୍ର ଶିଖିବା ମାଧ୍ୟମରେ କ'ଣ ହୁଏନା ସେଠି ସେମାନେ ପୁରା ପ୍ରଥମରୁ ଶିଖାନ୍ତି କେମିତି ମାନେ କହିବି ଯେ ପ୍ରଥମେ ଗୋଲକୁ କେମିତି ଗୋଲ କରିବେ ଗାର କେମିତି କାଟିବେ କେମିତି ଜିନିଷ ପ୍ରକାର ମାନେ ଭଲ ଜିନିଷକୁ ଭଲ କରି ପାରିବେ କେମିତି ତାକୁ ଭିତରେ ଭାବନା ଦେଇପାରିବେ ଚିତ୍ର ଭିତରେ କେମିତି ରଙ୍ଗ କରିପାରିବେ କେମିତି ପେନସିଲରେ ଖାଲି ପେନସିଲରେ ଚିତ୍ର କରି ପାରିବେ ଏଇଭଳି ଚିତ୍ର ବିଭିନ୍ନ ପ୍ରକାରର ଅଛି ଏବଂ ଏହା ଗୋଟେ ଭଲ ଅଭିଜ୍ଞତା ଥିଲା ଏବଂ ଏହାଦ୍ୱାରା ମଧ୍ୟ ମୁଁ ବହୁତ କିଛି ଶିଖିପାରିଛି ଯାହାଦ୍ୱାରା କି ମୋ ଜୀବନରେ ଏହା ମଧ୍ୟ ବହୁତ ସହ ମାନେ ମୁଁ ବହୁତ ଏଠୁ ବହୁତ କିଛି ପାଉଛି ମଧ୍ୟ ଯାହାଦ୍ୱାରା କି ଯେତେବେଳେ ମଧ୍ୟ ମୋତେ କୌଣସି ଜାଗାରେ ଚିତ୍ର କରିବାକୁ ପଡ଼େ ମୁଁ ସେଇ ଅଭିଜ୍ଞତାକୁ ଆଣି ଚିତ୍ର କରିଥାଏ ଏବଂ ଏହା ମୋ ଜୀବନରେ ଏକ ଭଲ ଗୁରୁତ୍ଵପୂର୍ଣ୍ଣ ଭୂମିକା ରୂପେ ସେ ନିର୍ବାହ କରୁଛି